ବଙ୍ଗାଳି ହିନ୍ଦୀ ଭଳି ଓଡ଼ିଆଭାଷା ଏ ଅଞ୍ଚଳର ଓଡ଼ିଆଭାଷା ସହିତ ଅନ୍ୟ ଭାଷା ସହିତ ଓଡ଼ିଆଭାଷା ଜଡ଼ିତ କେମିତିକି ଯେମିତିକି ଆମର କୁଡ଼ିମାଲିକ ଭାଷା ଆଉ ସାନ୍ତାଳୀ ଭାଷା ଆମେ ପ୍ରାୟ ଓଡ଼ିଶା ଆମେ ସମସ୍ତେ ଓଡ଼ିଶାରେ ବାସ କରୁଛେ ନା ଓଡ଼ିଶା ବାସ କରୁଛେ ଓଡ଼ିଆଭାଷା ପ୍ରାୟ ସମସ୍ତେ ଜାଣିଛନ୍ତି ଓଡ଼ିଆ ଭାଷାରେ ଭାଷା ପ୍ରାୟ ସାମଞ୍ଜସ୍ୟ ରହିଛି ବଙ୍ଗାଳୀ ହିନ୍ଦୀ ଭଳି ଓଡ଼ିଆଭାଷା କୁଡ଼ିମାଲି ଭାଷା ପ୍ରାୟ ସାମଞ୍ଜସ୍ୟ ରହିଛି ସାନ୍ତାଳୀ ଭାଷା ମଧ୍ୟ ଟିକେ ଅଳ୍ପ କିଛି ସାମଞ୍ଜସ୍ୟ ରହିଛି ତେଣୁକରି ଓଡ଼ିଆଭାଷା ସହିତ ପ୍ରାୟ ଭାଷା ଜଡ଼ିତ ହେଇକି ରହିଛି ତେଣୁକରି ଆଉ ବଙ୍ଗାଳୀ ଆଉ ହିନ୍ଦୀ ଭଳି ଅନ୍ୟ ଭାଷା ମଧ୍ୟ ଓଡ଼ିଆଭାଷା ସହିତ ଜଡ଼ିତ ହୋଇ ରହିଛି ଆଉ କ'ଣ କହିବି ଏତିକି କହୁଛି ଆଉ ଧନ୍ୟବାଦ